ଆମ ଅଞ୍ଚଳରେ ଲୋକମାନେ ପୁରୀ ଯିବାକୁ ବହୁତ ପସନ୍ଦ କରନ୍ତି କାରଣ ସେଠାରେ ପ୍ରଭୁ ଶ୍ରୀ ଜଗନ୍ନାଥ ଜଗତର ନାଥ ଜଗନ୍ନାଥ ଅଛନ୍ତି ଏବଂ ଶ୍ରୀ କ୍ଷେତ୍ରରେ ପ୍ରଭୁ ଜଗନ୍ନାଥଙ୍କର ପ୍ରସିଦ୍ଧ ମନ୍ଦିର ଅଛି ହିଙ୍ଗୁଳା ମେଳା ଆମ ଅଞ୍ଚଳର ବହୁତ ଦେଖିବା ପାଇଁ ଲୋକ ଯାଇଥାନ୍ତି